ଆମେ ଚାଷ କରୁଥିବା ମାଟିକୁ ଆମେ ଟେଷ୍ଟ୍ କରି ଆମେ ଚାଷ କରିଥାଉ ଯେମିତି ରାସାୟନିକ ସାର ରାସାୟନିକ ସାର ପଟୁ ପଟୁ ମାଟିରେ ଆମେ ବହୁତ ଚାଷ ହେଇଥାଏ ଓ ପାହାଡ଼ିଆ ମାଟିରେ ତ ଆହୁରି ବେଶୀ ଚାଷ ହୋଇଥାଏ ସେଥିପାଇଁ ଆମେ ବହୁତ ଧାନ ଆମେ ଧାନ କେବେ ଲଗାଉ ବର୍ଷା ସିଜନ୍ରେ ଆମେ ଧାନ ଲଗାଉ କାରଣ ବର୍ଷା ସିଜନ୍ରେ ପାଣି ବହୁତ ଧାନ ଲଗାଇବାକୁ ବଳେ ପାଣି ବହୁତ ଲାଗେ ସେ ଧାନରେ ବହୁତ ବହୁତ ରକମ ସାର ଯେନ୍ ରାସାୟନିକ ସାର ୟୁରିଆ ଖତ ୟୁରିଆ ଖତ ତା'ପରେ ଏହିସବୁ ବହୁତ କେମିକାଲ୍ ବହୁତ କିଛି ଏହିସବୁ ଆମକୁ ଦିଆଯାଉଥାଏ ଆଉ ରାସାୟନିକ ସାର ଯେମିତି ଆମେ ଘରକୁ ଲଗାଇଥାଉ ଘରକୁ ଖତ କରିଥାଉ ଆମେ ନିଜେ ଖତ କରିଥାଉ ସେ ଖତକୁ ଆମେ ରାସାୟନିକ ସାର ଉତ୍ପନ୍ନ କରିଥାଉ କାରଣ ଗୋବର ଗୋବର ସାର ଗାଈର ଗୁହକୁ ଆମେ ରଖି ରଖି କରି ଆମେ ସଢ଼ାଇ କରି ସେମାନଙ୍କୁ ଦେଇକରି ଆମେ ଚାଷ କରିଥାଉ ସେଥିରୁ ଆମେ ବହୁତ ଲାଭଜନକ ହୋଇଥାଏ